ଆମ ସୋନପୁର ଜିଲ୍ଲାରେ ସ୍ଥାନୀୟ ସରକାର ବହୁତ ସ୍ଥିରତା ଦେଖା ଦେଇଥାଏ ଏବଂ ଏଠାରେ ରାଜନୈତିକ ଦଳମାନେ ବେଶୀ କିଛି ଉଷ୍ମତା ଆଣନ୍ତିନାହିଁ ଏବଂ ନିଜ ନିଜ କାମ କରିଥାନ୍ତି ଆମ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ଦାୟିତ୍ୱକୁ ଖୁବ୍ ସୁଚାରୁ ରୂପେ ସମ୍ପାଦନ କରିଥାନ୍ତି ଏବଂ ଆମ ଏଠାରେ ନିର୍ବାଚିତ ଅଧିକାରୀମାନେ ନିଜ ନିଜ କାମ ଆମ ଏଠାରେ ସୋନପୁରରେ ନିରଞ୍ଜନ ପୂଝାରୀ ପଦ୍ମନା ବେହେରା ଇତ୍ୟାଦି ଆମ ଓଡ଼ିଶା ସରକାରଙ୍କ ଅଧୀନରେ ମନ୍ତ୍ରୀପଦ ପାଇଁ ସେମାନେ କାମ କରୁଥିଲେ ଏବଂ ସେମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ ଏବଂ ସେମାନେ ଆମ ସୋନପୁରର ବିଭିନ୍ନ ଅଞ୍ଚଳର ବହୁତ ଗୁଡ଼ିଏ ଉନ୍ନତି କରିଛନ୍ତି ସେମିତି ଆମ ଏଠାକାର କଲେକ୍ଟର ମଧ୍ୟ ସେମାନେ ତାଙ୍କ କାର୍ଯ୍ୟକୁ ଖୁବ୍ ସୁନ୍ଦର ରୂପେ ପରିଚାଳନା କରିଥିଲେ ସେଥିପାଇଁ ଆମ ଅଞ୍ଚଳରେ ପ୍ରାୟତଃ ବେଶୀ ବିଭ୍ରାଟ ଦେଖା ଦେଇନଥାଏ ଆମ ବିଧାନସଭା ନିର୍ଦ୍ଦେଶ ମୂଳେ ଆମ ସୋନପୁର ର ଏବଂ ବିରମହାରାଜପୁର ଅଞ୍ଚଳର ତଥା ଅଞ୍ଚଳର ଏମିତି ବହୁତ ଗୁଡ଼ିଏ ଉନ୍ନ ନିର୍ବାଚିତ ପ୍ରତିନିଧି ଅଛନ୍ତି ଯେଉଁମାନେ କି ତାଙ୍କ କାର୍ଯ୍ୟକୁ ଖୁବ୍ ଭଲ ଭାବରେ କରୁଛନ୍ତି ଏବଂ ସେମାନେ ସମସ୍ତେ ମିଳିମିଶି ସରକାରଙ୍କ ଅଧୀନରେ ସେମାନେ ଏବଂ ପ୍ରଶାସନିକ ଅଧିକାରୀ ତଥା ଆମ ବିଭିନ୍ନ ଗ୍ରାମ ପଞ୍ଚାୟତ ବା ସରପଞ୍ଚମାନଙ୍କ ସହାୟତରେ ବିଭିନ୍ନ ଗୁଡ଼ିଏ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି